ହଁ ଆମ ବିଦ୍ୟାଳୟରେ ଖେଳ ହୁଏ ପ୍ରତ୍ୟେକ ବର୍ଷ ପିଲା ଖେଳନ୍ତି ପ୍ରଥମରୁ ମେଟ୍ରିକ୍ ପର୍ଯ୍ୟନ୍ତ ପିଲା ଖେଳନ୍ତି ଭାଗ ବି ନିଅନ୍ତି ସଟ୍ ପୁଟ୍ ଦୌଡ଼ିବା ଖେଳ ନାଚ ଗୀତ ପିଲା ଛୋଟ ପିଲାମାନେ ଦୌଡ଼ିଲେ ଭଲ ଦେହ ସୁସ୍ଥ ରହିବ ଏବଂ ପିଲାମାନେ ଦୌଡ଼ିବା ପାଇଁ ଭଲ ପାଆନ୍ତି ମୋ ପିଲା ଦୁଇ ଜଣ ବି ଦୌଡ଼ନ୍ତି ଫାର୍ଷ୍ଟ୍ ସେକେଣ୍ଡ୍ ହୁଅନ୍ତି ଏଥର ମୋ ଝିଅ ପାଞ୍ଚଟାରେ ପ୍ରାଇଜ୍ ବି ପାଇଥିଲା ସବୁଥିରେ ଫାର୍ଷ୍ଟ୍ ସେକେଣ୍ଡ୍ ଥାର୍ଡ଼ ବି ହୋଇଥିଲା ମୁଁ ବି ମର୍ଣ୍ଣିଙ୍ଗ ୱାର୍କ୍ କରୁଛି ଚାଲୁଛି ଦୁଇ ତିନି କିଲୋମିଟର୍ ଚାଲୁଛି ସକାଳେ ଏବଂ ସନ୍ଧ୍ୟାରେ ଦୁଇ ଟାଇମ୍ ଚାଲୁଛି ଚାଲିବା ଦ୍ୱାରା ହାତ ଗୋଡ଼ ଭଲ ଲାଗୁଛି ଶରୀର ସୁସ୍ଥ ରହିବ କୌଣସି ରୋଗ ବେମାର ହେବ ନାହିଁ